ମୁଁ ଜଣେ କୃଷକ ଅଟେ କୃଷି ହିଁ ମୋର ଜୀବିକା ତେଣୁ ପଲ୍ଲୀ ଭୂମିରେ ମୋତେ ବାସ କରିବାକୁ ପଡ଼ିଥାଏ କେବଳ ମୁଁ ନୁହେଁ ଚଉଦ ପୁରୁଷ ଧରି ମୋ ପୂର୍ବ ପୁରୁଷମାନେ ଗାଁ ଗହଳିରେ ବାସ କରି ଆସିଛନ୍ତି ଭୂମି କର୍ଷଣ କରି ମୁଁ ଶସ୍ୟ ଉତ୍ପାଦନ କରେ ତେଣୁ ମତେ କୃଷକ ବୋଲି ବ୍ୟାଖ୍ୟା ହୋଇଥାଏ ମୁଁ ଅତି ପ୍ରତ୍ୟୁଷରୁ ନିତ୍ୟକର୍ମ ଶେଷକରେ ମୁଁ ଗାଈ ବଳଦର ଯତ୍ନ ନିଏ ମୋ ସ୍ତ୍ରୀ ଗୁହାଳ ପୋଛେ ଗାଈ ମୁହାଁଏ ପଖାଳ କଂସାଏ ଗାଈ ଦିନ ଆଠଟା ବେଳକୁ ମୁଁ ବିଲକୁ ଯାଏ ସାରା ସକାଳ ଓଳି ମୁଁ ବିଲରେ ଖଟେ ସୂର୍ଯ୍ୟ ମୁଣ୍ଡଉପରକୁ ଉଠିଲେ ମୁଁ ଘରକୁ ଫେରେ ପରେ ଭାତ ଖାଇସାରି ମୁଁ ଝୋଟ ବା କତାରେ ଦଉଡ଼ି ବୋଳେ ନଚେତ୍ ମସିଣା ବୁଣେ ଛାଇ ଲେଉଟିଲେ ପୁଣି ମୁଁ ବିଲକୁ ଯାଏ ସନ୍ଧ୍ୟାବେଳେ ମୁଁ ବିଲରୁ ଫେରେ ଗୋଡ଼ହାତ ଧୋଇ ହରିନାମ କରେ ରାତିରେ ଭାତ ଖାଇ ବିଛଣାକୁ ଯାଏ ଋତୁ ଅନୁସାରେ ମୋତେ ବିଭିନ୍ନ କାମ କରିବାକୁ ପଡ଼େ ବୈଶାଖର ଖରା ଆଉ ଝାଞ୍ଜି ବର୍ଷା ଋତୁର ମାଘ ଅସରା ଶୀତ ଋତୁରେ ହାଡ଼ ଭଙ୍ଗା ଶୀତ ସବୁକିଛି ମୋତେ ସହିବାକୁ ପଡ଼ିଥାଏ ରାତି ଚାରିଟାରୁ ମୁଁ ଆଖୁ କିଆରିରେ ପାଣି ମଡ଼େଇବାକୁ ଯାଏ ଫସଲ ଅମଳ ସମୟରେ ମୁଁ ରାତି ଅନିଦ୍ରା ରହି ବିଲରେ ହଳ ଚଳାଏ ଏହିପରି ମୋର କର୍ମମୟ ଜୀବନ ବର୍ଷ ସାରା ଲାଗି ରହିଥାଏ ଚାଷ କରିବା ପାଇଁ ଆମେ ବ୍ୟାଙ୍କ ପାଖରୁ ଅନେକ ଋଣ ଆଣିଥାଉ ଅନେକ ସମୟରେ ଚାଷୀ ମାନଙ୍କର ଫସଲ ନଷ୍ଟ ହୋଇଥାଏ ମଧ୍ୟ କାରଣ ବିଭିନ୍ନ ସମୟରେ ବାତ୍ୟା ବନ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କୃଷକ ମାନଙ୍କର ଫସଲ ନଷ୍ଟ ହୋଇଥାଏ ଯାହାଫଳରେ କୃଷକମାନେ ବ୍ୟାଙ୍କ ଋଣ ଶୁଝି ନପାରି ଆତ୍ମହତ୍ୟା କରୁଛନ୍ତି ବର୍ତ୍ତମାନ ରିପୋର୍ଟ ଅନୁସାରେ ଦୁଇ ହଜାର ତେଇଶି ଆର୍ଥିକ ବର୍ଷରେ ଏଗାର ହଜାର ଦୁଇଶହ ନବେ ଜଣ କୃଷକ ବିଭିନ୍ନ ରାଜ୍ୟରୁ ଆତ୍ମହତ୍ୟା କରିଥାନ୍ତି ସରକାରଙ୍କର ଏଥିପ୍ରତି ଧ୍ୟାନ ଦେବା ଉଚିତ୍ ଏବଂ ସରକାର କୃଷକମାନଙ୍କର ଋଣକୁ ବିନା ସୁଧରେ କରିଦେବା ଉଚିତ୍